ଆଜିକାଲି ଛୁଆମାନେ ବାହରକେ ବାହାରିକି ନେଇ ଖେଲ୍ବା ଛୁଆ ମାନେ ଗେମ୍ ଖେଲୁଛନ୍ ମୋବାଇଲ୍ ଧରୁଛନ୍ ଏନ୍ତା ବାହାରକୁ ବାହାରିକିରି ଖେଳିଲେ କେନ ପିଲାମାନେ ତ ଖାଲି ଲୁଡ଼ୁ ଖେଲୁଛନ୍ କ୍ୟାରେମ୍ ଖେଲୁଛନ୍ ସ୍କୁଲ୍ରେ ବି ସୁବିଧା ଦଉଛି ଯେନେ ଖେଲ୍ବାର୍ ବାହାରେ ଖେଲ୍ବାନି ଆର୍ ମାଆ ବାପାମାନେ ମୋବାଇଲ୍ରେ ଖେଲ ବୋଲ୍ଛନ୍ ବାହାରକେ ନାଇ ବାହାରକେ ବୋଲ୍ଛନ୍ ଆଜିକାଲି ହେତିର୍ ଲାଗି ଘରେ ସଭିଏଁ ଖେଳୁଛନ୍ ମୋବାଇଲ୍ ଧରିକି ଖେଲୁଛନ୍ ବାହାରେ ଦଉଡ଼ା ଧୂପା ନାଇ କର୍ବା ଆରୁ କିନେ ଖେଲ୍ବା ବୋଲି ହେତିର୍ଲାଗି ବାହାରେ ଖେଲିଲେ ଭଲ୍ ରହିତା ତାକର୍ ଆରୁ ଇହାଦେ ଖାଲି ମୋବାଇଲ୍ରେ ଖେଲୁଛନ୍ ଖାଲି ଗେମ୍ ଖେଲୁଛନ୍ ଛୁଆମାନେ ବୁଲ୍ବାର୍ ଲାଗି ଚେଷ୍ଟା ନାଇ କର୍ବା ଖାଲି ଘରେ ଖେଲୁଛନ୍ ମୋବାଇଲ୍ ଧରିକି ଖେଲୁଛନ୍ ଚାର୍ଟା ପାଞ୍ଚ୍ଟା ଛୁଆ ବସିକିରି ଗେମ୍ ଖେଲୁଛନ୍ ଖାଲି ଖେଲୁଛନ୍